ଆମେ ହୋଉଛି ଭାଇ ଭଉଣୀ ହୋଇକି ଅଛି ପାଞ୍ଚ ତିନି ଭାଇ ଦୁଇ ଭଉଣୀ ଭଉଣୀ ଦି ଜଣ ଯାକ ତାଙ୍କ ଶାଶୁ ଘରେ ସେମାନେ ବିଭା ତୋଳା ହୋଇକି ରହୁଛନ୍ତି ଆଉ ଆମେ ତିନି ଭାଇ ମୁଁ ହେଉ ମୁଁ ଗୋଟିଏ ଅଉଠି ବସ୍ତା ବୁହା କାମ କରେ ଘରର ବି ଚାଷ ବାସ କାମ ବି ମୁଁ କରେ ବିଭିନ୍ନ ପ୍ରକାର ଘରର ଯେଉଁ ଇଆଡ଼ୁ ସିଆଡ଼ୁ କାମ ବି ସବୁ ସବୁ କରେ ଆଉ ମୋ' ମଝିଆ ଭାଇ ଗୋଟିଏ ସିଏ ତାର ସେଣ୍ଟରିଙ୍ଗ କାମ କରେ ସାନ ଭାଇ ଗୋଟେ ସେ ବସ୍ତା ବୁହା କାମ କରେ ଏମିତି ଆମେ ମିଳିମିଶିକି ଆମ ପରିବେଶକୁ ଆମେ ପରୁସ୍ତ ସମାନ ଭାବରେ ଭଲରେ ରଖିଛୁ